ମୁଁ ଶାଢ଼ୀଟି କିଣିଥିଲି ଆଉ ସାଉ ବି ବହୁତ ବଢ଼ିଆ ଥିଲା କଲର୍ ବି ଭଲ୍ ଥିଲା ଚୁମକି ଲାଗିଥିଲା ବହୁତ ବଢ଼ିଁଆ ହେଇଥିଲା ଆଉ ସେଥିରୁ ଭଲ୍ ଦିସ୍ଥିଲା ବି ବହୁତ ଭଲ ଲାଗ୍ଲା ବି ପିନ୍ଧ୍ବାର ଲାଗିଁ ଆଏ କଲର୍ ବି ବହୁତ ମସ୍ତ୍ ଥିଲା ତେଣି କରି ପଇସା ଦେଇିକରି ବି କିଛି ନ ହେଲା ଆଉ ମତେ ବହୁତ ଭଲ ଲାଗଲା ଆର୍ ବହୁତ ବଢ଼ିଁଆ ଲାଗ୍ଲା ଶ଼ୀ କପଡ଼ା ବି ଭଲ୍ ଥିଲା ରଙ୍ଗ ବି ଭଲ ଥିଲା ବ୍ୟବହାର କରିକିରି ବି ଭଲ ଲାଗ୍ଲା ତ ଭଲ୍ ଜିନିଷ୍ ବି ବ୍ୟବହାର ହେଲା ଭଲ ଲାଗ୍ଲା କଲର ରଙ୍ଗ ସବୁ ଭଲ୍ ଜିନିଷ୍ ପାଇକରି ମତେ ବହୁତ ମସ୍ତ୍ ଲାଗିଲା